ଘର ଯେହେତୁ ଆମର ଘର ଅଧିକ ସହରରେ ତ ରହୁଛୁ ତ ଅଧିକ ଜାଗା ମିଳେନି ତ ଆମେ ଭାବିଲୁ ଯେ ହଁ ଘର ଅଗଣାଟା ଯେଉଁଟା ଅଛି ସେଇଟାକୁ ଆମେ କ'ଣ କରିବୁ ନା ସେଥିରେ ସବୁ ମାନେ ଇଏ ବଗିଚା କରିବୁ ବଗିଚା କଲେ ଆ'ଭିତରେ ରହିଲେ ଯେଉଁଭଳିଆ ଅପରିଷ୍କାର ହେବ ତ ତା'ପରେ ଏ ପୋକ ଫୋକ ଉଡ଼ିବେ ମଶା ହେବେ ତ ଆମେ ଭାବିଲୁ ହଁ ଘର ସାଇଡ଼୍ରେ ଯେଉଁ ଜାଗା ଅଛି ସେଠି କରିବୁ ନହେଲେ ଘର ଆଗରେ କରିବୁ ତ ଘର ଆଗରେ ଆମକୁ ସଫିସେଣ୍ଟ୍ ଜାଗା ମିଳିଲା ପାଣି ବି ସେଠି ବହୁ ପ୍ରଚୁର ମାନେ ଆମର ସେଠି ବୋରିଂ ଲାଗିଛି ତ ଆମର ସେଠି ପାଣିର ଅସୁବିଧା ନାହିଁ ତ ତା'ପରେ ଘର ଆଗରେ ଆମେ ସବୁ କଲୁ ଠିକ୍ଠାକ୍ ଏବେ ଚାଲିଛି ସବୁ ଯତ୍ନ ନିଆ ନେଉଛୁ ଆମେ ଆଉ ଯେମିତି ଫୁଲ ଯେମିତି ହେବା କଥା ହେଉଛି ଗଛ ଲଗାଇବା ଗଛ ଲଗାଇବା କଥା ଲଗା ହେଇଛି ଆମ୍ବ ଗଛରେ ବଉଳ ହେଲାଣି ଆସ୍ତେ ଆସ୍ତେ ଆଉ ନଡ଼ିଆ ଗଛ ଦୁଇଟା ପକାଇଥିଲୁ ସେଠି ନଡ଼ିଆ ଗଛ ଟିକେ ବଡ଼ ବଡ଼ ହେଲାପରେ ଆମେ ତାକୁ ବାରି ପଛ ବାରିଆଡ଼ିକି ନେଇ ଆସିବୁ କାହିଁକି ନା ଖୋଲା ଜାଗା ଟିକେ ଦରକାର ନଡ଼ିଆ ଗଛ ହେବା ପାଇଁ ତ ଏମତି ଆମ ବଗିଚା ଠିକ୍ଠାକ୍ରେ ଅଛି ଭଲସେ ଆମେ ତ ଯତ୍ନ ନେଉଛୁ ଭଲସେ ଅଛି